ହଁ କାକା ଜୁହାର କେନ୍ତା ଅଛ୍ ଇ ଭଲ ଅଛେ ହଁ ଆମର୍ ପରୀକ୍ଷା ସରିଲା ଆମର କିନ୍ କିନ୍ ଆଡ଼େ ବୁଲି ଯିବାର ଅଛି ତମେ ତ ସବୁ ଜାଗା ଓଡ଼ିଶା ବାହାର୍ ବୁଲି ଆଇଲଣ ହେ କେନ୍ କେନ୍ ଆଡ଼ ଜାଗା ବୁଲି ଯିବାର ଅଛି କେନ୍ ଆଡ଼େ ଭଲ୍ ଅଛି ସିୟାଡ଼େ ବୁଲି ଯିବାର ଅଛି ହଁ ହଁ ହଁ ଅଡ଼ିଶା ଭିତରେ ହଁ ଦେଖିଲି ହେତ୍କି ନୁହେଁ ଦେଖା ନାଇ ଦେ ବରଗଡ଼ ନ ନସିଂହନାଥ କେତେ କିଲୋମିଟର୍ ଭାରି ତ୍ରିରଙ୍ଗାନ କାଣ ଅଛି କି କ୍ୟା ମନ୍ଦିର୍ ଆଉ କାଣ୍ କାଣ୍ ଅଛି କି ହେନ୍ କାଣ୍ ଅଛି କି ଯଦି ମୁଁଇ ନୃସିଂହନାଥ ଗଲେ କାଁଣ କାଁଣ ଦେଖିବାର୍ ଅଛି ବରଗଡ଼ନ କିନ୍ କିନ୍ ମନ୍ଦିର୍ ମାନ ଅଛି କି କେଦାରନାଥ କେତେ ଦୂର୍ ହେବା କି ଆଉ ଯଦି ବରଗଡ଼ ଯିମି ବୋଲା ମୁଇଁ କେନା ରହିମି କେତେ ଖର୍ଚ୍ଚା ହବା ଯେ ଖେଇବିଁ କେନ୍ ହେନି ଆଉ ପୁରୀ ଗଲେ କେତେ କିଲୋମିଟର୍ ଆର୍ ବରଗଡ଼ନୁ ହଁ ହଁ କାକା ଠିକ୍ ଅଛି ଆସିମି